ଗୋଟିଏ ସମୟରେ ଶାଶୁ ଘରେ ଥିଲି ଶାଶୁ ଘରେ ତ ମୁଁ ନୂଆ ବୋହୂ ହେଇଥାଏ ତ ରୋଷେଇ କରିବା ପାଇଁ ମତେ ଦେଇ ଥାନ୍ତି ଯେ ରୋଷେଇ କର ମତେ ଏତେ ଜଣା ନଥାଏ ରୋଷେଇ ବାପଘରେ ତ ରୋଷେଇ ମୁଁ ଜାଣିନଥିଲି ତ ନୂଆ ବୋହୂ ରୋଷେଇ ଜଣା ନାହିଁ ତ ଭୁଲ ତ ହବ ନା ତ ମୁଁ ଭୁଲ କରିଥିଲି ତରକାରୀରେ ବହୁତ ଲଙ୍କା ଆଉ ଲୁଣ ହେଇଯାଇଥିଲା ତ ଶାଶୁ ଡରରେ ମୋ ଶାଶୁ ଘରେ ବହୁତ ଡର ଲାଗୁଥାଏ ଯେ କ'ଣ କରିବି ସେ ଖାଇବା ପାଇଁ ଆସିଯିବେ ବହୁତ କମ୍ ସମୟ ଅଛି ଆଉ ଟାଇମ ନାହିଁ ସମୟ ନାହିଁ ଆଉ ମୋ ପାଖରେ ଆଉ ତ ମୁଁ ଗୋଟେ ପ୍ରେସରକୁକରରେ କିଛି ଆଉ କିଛି ପରିବା ତାକୁ ବହୁତ ଶୀଘ୍ର ମାନେ ପାଞ୍ଚ ମିନିଟ୍ ଭିତରେ ମୁଁ ସିଝେଇ ଦେଲି ସିଝେଇ ଦେଇକି ତାକୁ ସେଇ ଯେଉଁ ତରକାରୀ ମୁଁ କ ଖରାପ କରିଥିଲି ତାକୁ ଭୁଲ କରିଥିଲି ତାକୁ ମୁଁ ତା ଭିତରେ ମିଶାଇ ଦେଲି ତା ପରେ ସିଝେଇଲା ପରେ ତାକୁ ଆଉ ଥରେ ମିଶାଇ ଦେଲି ମିଶାଇଲା ପରେ ସେ ତରକାରୀ ରେ ଲୁଣ ଲଙ୍କା ସବୁ କିଛି ଠିକ୍ ହେଇଯାଇଥିଲା ତା ପରେ ବହୁତ କମ୍ ସମୟରେ ମୁଁ ସେଇଟା କରିଥିଲି ବହୁତ ତରତରରେ ବହୁତ ଜଲଦି ପରିବା କାଟି ତାକୁ ସିଝେଇବା ବହୁତ ସହଜ ନଥିଲା ତାକୁ ଯେହେତୁ ନୂଆ ମତେ ବି କାମ ଜଣା ନଥିଲା ତାକୁ ମୁଁ ବହୁତ ଜଲଦି ବହୁତ ତରତରରେ କରେଇଦେଇଥିଲି ଆଉ ସମୟ ହବା ଆଗରୁ କମ୍ ସମୟ ଭି ମାନେ ହବା ଆଗରୁ ତାଙ୍କୁ ଟାଇମରେ ମୁଁ ଖାଇବା ପାଇଁ ଦେଇଦେଇଥିଲି ସେ କିନ୍ତୁ ଜାଣିପାରିଲେ ନାହିଁ ଜାଣି ନଥିଲେ ସେଇ ଭଳିଆ ମୁଁ ଭୁଲଟାକୁ ସୁଧାରି ଦେଇଥିଲି ଯେହେତୁ ଶାଶୁଘରେ କେହି ଏତ କେହି ଜାଣିପାରିନଥିଲେ ଯେ କିଛି ଲଙ୍କା ହେଇଯାଇଥିଲା କି ଲୁଣ ହେଇଯାଇଥିଲା କି ଖିରି ପୋଡ଼ିଯାଇଥିଲା କିଛି ସେ ଜାଣିପାରିଲେନି ଯେତ ଆଉ ଥରେ ବନେଇକି ମୁଁ ତାଙ୍କୁ ବହୁତ କମ୍ ସମୟରେ ମୁଁ ଦେଇଦେଇଥିଲି ମୋ ଭୁଲଟାକୁ ମୁଁ ଏଇଭଳିଆ ସୁଧାରି ଦେଇଥିଲି